ମୋର ନାମ ଆଶିଷ କୁମାର ଚୌଧୁରୀ ମୁଁ କ୍ରିଷ୍ଟ କଲେଜରେ ପ୍ଲସ୍ ଟୁ ପଢ଼ୁଥିବା ସମୟରେ କଲେଜରେ ଲାଇବ୍ରେରୀରେ ବସି ମୁଁ ଆଡ଼ଲଫ୍ ହିଟଲରଙ୍କର ଜୀବନୀ ପୁସ୍ତକ ବିଷୟରେ ପଢ଼ିଥିଲି ଏହା ମୋତେ ବହୁତ ଚିନ୍ତାପ୍ରବଣ ଲାଗିଲା ଏହା ମୋ ପାଇଁ ଏକ ଚିନ୍ତାଧାରା ଆଣିଥିଲା ଏହି ପୁସ୍ତକରେ ଆଡ଼ଲଫ୍ ହିଟଲରଙ୍କର ଶେଷ ଜୀବନୀ ବିଷୟରେ ବର୍ଣ୍ଣନା କରାଯାଇଥିଲା ଓ ତାଙ୍କ ଦ୍ଵିତୀୟ ବିଶ୍ଵଯୁଦ୍ଧର ବିଚକ୍ଷଣ ବୁଦ୍ଧି ଉପରେ ବର୍ଣ୍ଣନା କରାଯାଇଥିଲା ଆଡଲଫ୍ ହିଟଲର କୋଡ଼ିଏ ଏପ୍ରିଲ୍ ଅଠରଶହ ଅଣାନବେ ମସିହାରେ ଅଷ୍ଟ୍ରିଆଠାରେ ଜନ୍ମଗ୍ରହଣ କରିଥିଲେ ଓ ସେ ନିଜର ବିଚକ୍ଷଣ ବୁଦ୍ଧି ବଳରେ ଉଣେଇଶହ ତେତିଶରେ ସେ ନିଜକୁ ଜର୍ମାନୀର ପ୍ରଧାନମନ୍ତ୍ରୀ ଘୋଷିତ କରିଥିଲେ ସେ ଜର୍ମାନୀର ପ୍ରଧାନମନ୍ତ୍ରୀ ହେଲାପରେ ସେ ଅଖଣ୍ଡ ଜର୍ମାନୀ ଗଢ଼ିବା ସ୍ୱପ୍ନକୁ ଆରମ୍ଭ କରିଥିଲେ ସେ ଉଣେଇଶହ ଚାଳିଶ ସୁଦ୍ଧା ଅଷ୍ଟ୍ରିଆ ପୋଲାଣ୍ଡ ନରୱେ ବେଲଜିୟମ ଫ୍ରାନ୍ସ ଓ ଡେନମାର୍କ ଭଳି ବଡ଼ ବଡ଼ ଦେଶ ଉପରେ ନିଜର ରାଜୁତି ଆରମ୍ଭ କରିଦେଇଥିଲେ ଏହାଫଳରେ ଦ୍ଵିତୀୟ ସମଗ୍ର ବିଶ୍ଵ ଦ୍ଵିତୀୟ ବିଶ୍ଵଯୁଦ୍ଧ ଦେଖିଥିଲେ ଓ ଏହି ବିଶ୍ଵଯୁଦ୍ଧରେ ଜର୍ମାନୀକୁ ହାର୍ର ସାମ୍ନା କରିବାକୁ ପଡ଼ିଥିଲା ଫଳରେ ସେ ତିରିଶ ଏପ୍ରିଲ ଉଣେଇଶହ ପଇଁଚାଳିଶରେ ଆତ୍ମହତ୍ୟା କରିଦେଇଥିଲେ